ମୁଁ ପାଠ ପଢ଼ିବା ସମୟରେ ମୋର ଗଣିତରେ ସବୁଠାରୁ ପ୍ରିୟ ବିଷୟ ଥିଲା କାଇଁକି ନା ଗଣିତରେ କିଛି ସୂତ୍ର ଘୋଷିଦେଲେ ଟୋଟାଲ ଗଣିତ ଟା ଖୁବ କମ ସମୟରେ ଆସି ଯାଉଥିଲା କିନ୍ତୁ ଇତିହାସ ହେଲା ଭୂଗୋଳ ହେଲା ଏହି ସବୁ ବିଷୟ ଗୁଡ଼ିକ ଲାଇନ୍ ବାଇ ଲାଇନ୍ ପାଠ ପଢ଼ିବାକୁ ପଡ଼ୁଥିଲା ଯେଉଁ ଦ୍ୱାରା କି ଆମେ ଖେଳକୁଦ ରେ ବହୁତ ସମୟ ବିତେଇ ଦେଉଥିଲୁ ଆମକୁ ପାଠ ପଢ଼ିବାକୁ ଖୁବ କମ ସମୟ ମିଳୁଥିଲା ସେଥିପାଇଁ କଠିନ ଇତିହାସ ଟି ମୋର ସବୁଠାରୁ କଠିନ ବିଷୟ ଥିଲା ସ୍କୁଲ ସମୟରେ ଅନେକ ଗୁଡ଼ିଏ ଖୁସି ର ମୁହୂର୍ତ୍ତ ଥିଲା ସେ ସମୟରେ ସାଙ୍ଗସାଥି ମାନଙ୍କ ମଧ୍ୟରେ ପ୍ରାର୍ଥନା ଗୃହରେ ହେଉ କି ଖେଳ ପଡ଼ିଆ ରେ ହେଉ ଅନେକ ଗୁଡ଼ିଏ ସ୍ମୃତି ରହି ଯାଇଛି ଯେଉଁ ସ୍ମୃତି ଗୁଡ଼ିକ ସବୁବେଳେ ସ୍ମୃତି ହୋଇ ରହିଯିବ ଅଭୁଲା ଅଭୁଲା ହୋଇକି ରହିଥାଏ ମନେ ଅଛି ଗୋଟିଏ ଦିନ ସ୍କୁଲ ରେ ମୋର ଗୋଟିଏ କମ୍ପିଟିସନ୍ ଥିଲା ଯେଉଁ ଦିନ କି ମୋର ବହୁତ ଦେହ ଖରାପ ଥିଲା କିନ୍ତୁ ମନ ଭିତରେ ଏତେ ଜୋସ୍ ଏତେ ଆଗ୍ରହ ଥିଲା ସବୁ ଦେହ ଖରାପ ସତ୍ୱେ ମୁଁ ପ୍ରଥମ ହେଇଥିଲି ଆଜି ପର୍ଯ୍ୟନ୍ତ ସେ ଦିନ ଟି କେବେ ଭୁଲି ପାରିନାହିଁ